ଅନ୍ୟ ଭାଷା ବଙ୍ଗାଳୀ ହିନ୍ଦୀ ଓ ସଂସ୍କୃତ ଭାଷା ସହିତ ଆମ ଓଡ଼ିଆ ଭାଷାର ବହୁତ ସାମଞ୍ଜସ୍ୟ ରହିଛି ଯେମିତିକି ଓ ଜଣେ ହିନ୍ଦୀରେ କହିଲେ ମଧ୍ୟ ଆମ ଓଡ଼ିଆର ସାମଞ୍ଜସ୍ୟ ସହିତ ଦେଖାଯାଏ ଓ ବଙ୍ଗାଳୀ ଭାଷାର ସାମଞ୍ଜସ୍ୟ ଅଧିକ ରହିଛି ଓ ହିନ୍ଦୀ ଭାଷାର ସାମଞ୍ଜସ୍ୟ ଟିକିଏ କମ୍ ରହିଛି